ନମସ୍କାର୍ ହଁ ଆପଣ କିଏ ଆଚ୍ଛା ଆଛା ତ ମୋ ସୋ ଗୁଡ଼ାକ ଆପଣ ଦେଖୁଛନ୍ତି ବହୁତ ବହୁତ ବହୁତ ଧନ୍ୟବାଦ ସେତ ଆପଣ ମୋ ନମ୍ୱର୍ଟା କେମିତି ପାଇଲେ

ମାନେ ମୁଁ ଛୋଟବେଳେ ହିଁ ଭଲ ଗୀତ ଗାଉଥିଲି ମୁଁ ସବୁ ସ୍କୁଲ୍ରେ ଭାଗ ନଉଥିଲି ମୁଁ ସେଇଠି ଭଲ ଭଲ ସଙ୍ଗ୍ ଗାଉଥିଲି ତ ମତେ ମାନେ ମୋତେ ସ୍କୁଲ୍ରେ ମଧ୍ୟ ଅନ୍ୟ ଅନ୍ୟ ଜାଗାକୁ ପଠାଉଥିଲେ ତୁ ଯା ସେଇଠି ଭାଗନେ ତ ମୁଁ ଏମିତି ବହୁତ ଷ୍ଟ୍ରଗଲ୍ କରିବାକୁ ପଡ଼ିଲା କିନ୍ତୁ ହଁ ଆଚ୍ଛା ବହୁତ ମୋତେ ବହୁତ ଖୁସି ଲାଗିଲା କି ଆପଣ ମୋ ଫ୍ରେଣ୍ଡ୍ ଆଉ ମୋ ନମ୍ବର୍ ଏମିତି ପାଇକି ଆପଣ ମୋତେ ଫୋନ୍ କରିଲେ ମୋର କିନ୍ତୁ ବହୁତ ହଁ ସବୁ ସୋ ଦେଖନ୍ତି କେଉଁଟା ବି ମିସ୍ କରନ୍ତି ନାହିଁ ହଁ ଆଚ୍ଛା ମୋତେ ବହୁତ ଖୁସି ଲାଗିଲା କି ଆପଣ ମୋର ସବୁ ସୋରେ ଦେଖୁଛନ୍ତି ଦେଖ ଷ୍ଟ୍ରଗଲ୍ ତ ସବୁଠି ହିଁ କରିବାକୁ ପଡ଼ିବ ଏବେ କେବଳ ସେଲିବ୍ରେଟି ହେବାକୁ ନୁହଁ ଅନ୍ୟ କୌଣସି କାମକୁ ମଧ୍ୟ ଷ୍ଟ୍ରଗଲ୍ ହିଁ କରିବାକୁ ପଡ଼ିବନା ଯଦି ତମେ ଷ୍ଟ୍ରଗଲ୍ କରିବନି ତ ଲାଇଫ୍ରେ ସକ୍ସେସ୍ କେମିତି ହେବ ହଁ ଯଦି ଆପଣ ଭଲ ବି ଭଲ ଗାଉଛନ୍ତି କି ଅନ୍ୟକୁ ଆଗୁଆ ଅଛନ୍ତି ଆପଣ ବି କରିପାରନ୍ତି କ'ଣ କହିଲେ ମୁଁ କହିଲି ଯଦି ଆପଣ ବି କେଉଁ ଯଦି କୋଉ କାର୍ଯ୍ୟରେ ଯଦି ଆଗୁଆ ଅଛନ୍ତି ତ ଆପଣ ବି ଭାଗ ନେଇକି ଆପଣ ମଧ୍ୟ ଆପଣଙ୍କ ଲାଇଫ୍ରେ ସକ୍ସେସ୍ ପାଇପାରିବେ ଏବେ ଦେଖ ମୁଁ ମଧ୍ୟ ଏତେ ଭଲ କିନ୍ତୁ ଏବେ ବହୁତ ପଛରେ ଅଛି ଦେଖ ତମ ଫ୍ୟାନ୍ ମଧ୍ୟ ମୋତେ ବହୁତ ଖୁସି ଲାଗିଲା କି ଆପଣ ମୋ ନମ୍ବର୍ଟା ନେଇକି ମତେ ଫୋନ୍ କଲେ ବହୁତ କଷ୍ଟରେ ପାଇଥିବେ ଆଛା ତ ଆପଣ ମୋ ଲାଇଭ୍ ସୋ ଦେଖନ୍ତି

ମୋର ବହୁତ କମ୍ ଫ୍ୟାନ୍ ଅଛନ୍ତି ଯିଏକି ମତେ ନିଜେ ଫୋନ୍ କରିକି କୁହନ୍ତି ଆପଣ ସେ ଭିତରୁ ଗୋଟିଏ ହଉ ଠିକ୍ ଅଛି